ଖୋର୍ଦ୍ଧା ଜିଲ୍ଲାରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନୀୟ ମିଡ଼ିଆ ହାଇଲାଇଟ୍ ହେଲା ଓଟିଭି ଇଟିଭି କନକ ଟିଭି ସମ୍ବାଦ ସମାଜ ଏହିଭଳି କେତକ ଉତ୍ସ୍ୟ ଗୁଡ଼ିକ ରହିଛି ଯାହାଦ୍ୱାରା କି ଆମେ ସବୁ ଦେଶ ବିଦେଶର ଖବର ଗୁଡ଼ିକ ଖୁବ୍ ସହଜରେ ଜାଣିପାରୁ ଇଟିଭି ଓଟିଭି ମାଧ୍ୟମରେ ଆମକୁ ଦେଶ ବିଦେଶର ଖବର ଜାଣିବା ସହ ଅନ୍ୟ ଅନ୍ୟ ସବୁ ଗୁରୁତ୍ୱପୂର୍ଣ୍ଣ ଖବର ଗୁଡ଼ିକ ଶୁଣିବାକୁ ମିଳିଥାଏ ଦେଖିବାକୁ ମଧ୍ୟ ମିଳିଥାଏ ସମ୍ବାଦ ସମାଜ ମାଧ୍ୟମରେ ଆମେ ଆମେ ମଧ୍ୟ ଅନ୍ୟମାନଙ୍କର ସବୁ ସୁବିଧା ଅସୁବିଧା ଖବର ଗୁଡ଼ିକ ଜାଣିପାରିଥାଉ ବାତ୍ୟା ବନ୍ୟା ଏହିସବୁର ଖବର ବହୁତ ଶୀଘ୍ର ଆମ ପାଖରେ ପହଁଞ୍ଚିଥାଏ ପାଣିପାଗ ଆଗକୁ କିଭଳି ଅଛି ସେ ମଧ୍ୟ ଆମ୍ଭେ ଆମେ ଟିଭି ମାଧ୍ୟମରେ ମଧ୍ୟ ଜାଣିଥାଉ ଇଟିଭି ମାଧ୍ୟମରେ ଆମେ ସମ ସବୁ ନେତାମାନ ଗତିବିଧି ଉପରେ ମଧ୍ୟ ଜାଣିଥାଉ କିଛି ଦୁର୍ଘଟଣା କିଛି ମେଡ଼ିକାଲ ବିଷୟରେ ମଧ୍ୟ ଆମ୍ଭକୁ ଆଗରୁ ଅବଗତ କରାଇ ଦିଆଯାଇଥାଏ